ବିଜ୍ଞାନ ଗଣିତ ପଢ଼ିବା ପାଇଁ ମୋର ପୁଅ ଟିଉସନ୍ ଯାଉଛି ଗଣିତରେ ମଧ୍ୟ ଟିଉସନ୍ ଯାଉଛି ଭାରତରେ ଏହି ପାଠ ବିଲକୁଲ କଷ୍ଟ ନୁହେଁ ପାଠ ପଢ଼ି ପାରିଲେ ସବୁ ସହଜ ଭାରତରେ ଅଧିକାଂଶ ପିଲା ବିଜ୍ଞାନ ଗଣିତ ପାଠ ପଢ଼ୁଛନ୍ତି ଆମେ ପାଠ ପଢ଼ି ପାରିଲେ ସବୁ ପ୍ରକାର ସବୁ ସୁବିଧା ପାଠ ନ ପଢ଼ି ପାରିଲେ ସବୁ ଆମକୁ କଷ୍ଟ ଲାଗେ କିନ୍ତୁ ବିଜ୍ଞାନ ଗଣିତ ପାଠ ସବୁଠାରୁ ସୁବିଧା ସହଜ